ଆମ କନ୍ଧମାଳ ଜିଲ୍ଲାରେ କ୍ରିକେଟ ଖେଳ ଏକ ଏମିତି ଏକ ଖେଳ ଯାହାକି ଲୋକପ୍ରିୟ ଏବଂ ବହୁତ ପ୍ରସିଦ୍ଧ ଖେଳ ସେହି ଖେଳ ଦେଖିବା ପାଇଁ ବହୁତ ଦୂର ଦୂର ଗାଁରୁ ଲୋକ ସବୁ ଆସନ୍ତି ଏବଂ ଏହି ଖେଳକୁ ମନୋରଞ୍ଜନ କରିବା ପାଇଁ ବହୁତ ଲୋକ ବି ଖୁସି ଉତ୍ସାହିତ ହୋଇକି ଯାଆନ୍ତି ଖେଳ ଦେଖିବାକୁ ଏବଂ ଯେଉଁ ଖେଳରେ ଲୋକ ସବୁ ଦେଖିବାକୁ ଆସନ୍ତି ସେହି ସେହି ତାଙ୍କ ମଧ୍ୟରେ ବନ୍ଧୁତ୍ୱ କରି ନିଅନ୍ତି ଏବଂ ପ୍ଲେୟାର୍ସ ସବୁ ଯେତେକ ଅଛନ୍ତି ଓପନିଙ୍ଗ ପ୍ଲେୟାର ସହିତ ବି ଭଲ ବଣ୍ଡିଙ୍ଗ ରଖିଥାନ୍ତି ତାଙ୍କର ଏବଂ ଭଲ ଖେଳ ଲୋକଙ୍କୁ ସେ ଭଲ ପସନ୍ଦ କରନ୍ତି ଏବଂ ଯେଉଁ ଖେଳାଳି ସବୁ ଆସିଥାନ୍ତି ଦୂର ଦୂରରୁ ସବୁ ଖେଳାଳି ମଧ୍ୟ ଏହି ଖେଳ ଖେଳିବା ପାଇଁ ମଧ୍ୟ ବହୁତ ଭଲ ପାଆନ୍ତି ଏବଂ ଲୋକଙ୍କୁ ଦେଖି ବହୁତ ଉତ୍ସାହିତ ହୋଇକି ଏହି ଖେଳକୁ ଦେଖିକି ମନୋରଞ୍ଜନ କରନ୍ତି